ସୋସିଆଲ୍ ମିଡ଼ିଆରେ ପୋଷ୍ଟ କରିବା ପାଇଁ ମୁଁ ଭିଡ଼ିଓ ସୁଟ୍ କରିଛି ଏବଂ ବହୁତ ସାରା ପୋଷ୍ଟ ମିଶା କରିଛି ଏହା କେତେ ମଜା ଲାଗେ ମୁଁ ବି ଜାଣିଛି ଏବଂ ସେଥିରେ କିମ୍ବା ଲାଇକ୍ ବହୁତ ବି ଆସିଛି ହଜାର ହଜାରରେ ଲାଇକ୍ ସଂଖ୍ୟା ବି ଆସିଛି ଏବଂ ପ ପୋଷ୍ଟରେ ଲାଇକ୍ ଗଲେ ବି ବହୁତ ମଜା ଲାଗେ ଏବଂ ଡ୍ୟାନ୍ସର ତ ମଜା ଗୋଟେ ଅଲଗା ଆକା ଆଉ ବହୁତ ସାରା କମେଣ୍ଟସ୍ ବି ଆସେ ଯାହାଦ୍ୱାରା ମୁଁ ନିଜକୁ ମୋ ପ୍ରେରିତ କରିପାରେ କି ଆଉ କିଛି ଭିଡ଼ିଓ ଡ୍ୟାନ୍ସର ପୋଷ୍ଟ କରିପାରିବି ବୋଲି ଏବଂ ସୋସିଆଲ୍ ମିଡ଼ିଆ ବହୁତ ଭଲ ମୋତେ ଲାଗେ ବହୁତ ଏହା ୟୁଜ୍ ମିଶା କରେ ମୋ ସୋସିଆଲ୍ ମିଡ଼ିଆକୁ ଏବଂ ବହୁତ ପ୍ରକାର ସାଙ୍ଗମାନେ ବି ଆମେ ମିଶିକି ଡ୍ୟାନ୍ସ କରୁ ବହୁତ ସାରା ମଜା ବି ଲାଗେ ଏବଂ ଲାଇକ୍ ଗଲେ ତ ଆହୁରି ମଜା ହଜାର ହଜାରରେ ବି ଆମର ଲାଇକ୍ ଯାଇଛି କେତେଥର ଇତ୍ୟାଦି ଆଉ ମୁଁ ମୋ ସୋସିଆଲ୍ ମିଡ଼ିଆରେ ମଜୁଦ ସୁଟ୍ ପାଇଁ ବହୁତ କିଛି ଆବଶ୍ୟକତା ବି ହୋଇଥାଏ